ଆଜିକାଲି ଆମ ଅଞ୍ଚଳରେ ବହୁତ କିଛି ନୂଆ ନୂଆ ଜିନିଷ ଦେଖିବାକୁ ମିଳୁଛି ବହୁତ କିଛିରେ ପରିବର୍ତ୍ତନ ମଧ୍ୟ ଆସିଲାଣି ଆଗକାଳେ ଲୋକମାନେ ନିଜ ପାଖରେ ଟଙ୍କା ଗୁଡ଼ିକ ଗଚ୍ଛିତ କରି ରଖୁଥିଲେ ଏବଂ ସେ ଟଙ୍କା ପଛରୁ ଯୁଆଡ଼େ ଯାଉଥିଲେ ସେଠାରେ ସେମାନେ କିଣାକିଣି କରୁଥିଲେ ଏହାଦ୍ୱାରା ସେଠାରେ ଚୋରି ହେବାର ମଧ୍ୟ ଭୟ ରହୁଥିଲା କିନ୍ତୁ ଆଜିକାଲି ଡିଜିଟାଲ ଯୁଗରେ ସେମିତି ଭୟ ରହୁନାହିଁ କାରଣ ଆଜିକାଲି କେହି ଟଙ୍କା ଧରି କୁଆଡ଼େ ଯାଉନାହାଁନ୍ତି କାରଣ ଆଜିକାଲି ସବୁ ସମସ୍ତ ଅଞ୍ଚଳରେ ପ୍ରାୟ ଏ ଟି ଏମ୍ ମାନ ତିଆରି ହେଇଗଲାଣି ଏ ଟି ଏମ୍ ଗୋଟେ ଏମିତି ଜିନିଷ ଆମେ ନିଜର ରଖିତ ସଞ୍ଚିତ ଅର୍ଥକୁ ବିଭିନ୍ନ ଜାଗାରୁ ଉଠାଣ କରିପାରିବା ଆଗକାଳରେ କେବଳ ବ୍ୟାଙ୍କରୁ ଟଙ୍କା ଗୁଡ଼ିକ ଉଠେଇ ହଉଥିଲା ଏବଂ ସେଥିରେ ବହୁତ ଅସୁବିଧାର ସମ୍ମୁଖୀନ ହଉଥିଲା କିନ୍ତୁ ଆଜିକାଲି ଡିଜିଟାଲ ଯୁଗରେ ସେଗୁଡ଼ିକ ସବୁ ସହଜ କରିଦେଲା ଆମେ ପୃଥିବୀରୁ ଯେକୌଣସି ଜାଗାକୁ ଯାଇ ସେଠାରେ ଥିବା ଏଟିଏମରୁ ନିଜ ଟଙ୍କାକୁ ଉଠେଇ ପାରିବା ଏବଂ ସେ ଆମେ ସବୁ କିିଛି ସେଥିରୁ ଖର୍ଚ୍ଚ କରିପାରିବା ଆମେ ଦେଖିଥାଉ ଆମ ଆଖପାଖରେ ବହୁତ ଗୁଡ଼ିଏ ଏଟିଏମ୍ ଅଛି ଯେମିତି ଏସ୍ ବି ଆଇ ଏ ଟି ଏମ୍ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଏ ଟି ଏମ୍ ଏମିତି ବହୁତ ଗୁଡ଼ିଏ ଏ ଟି ଏମ୍ ଅଛି ସେଇ ଏ ଟି ଏମ୍ ଗୁଡ଼ିକ ବହୁତ ପ୍ରକାର ସୁବିଧା ଯାଉଛି ସେଠାରେ ଏ ଏୟାର କଣ୍ଡିସନର ଲଗା ହେଇଛି ଯେଉଁଠାରେକି ଭିତରକୁ ଗଲେ କି ଆମକୁ ଗରମ ଅନୁଭୂତ ହେବ ନାହିଁ ଏବଂ ଆମେ ସେଠାରେ ରହି ଗରମ ଅନୁଭୂତ ନହୋଇ ସେ ଭିତରେ ଥଣ୍ଡାରେ ରହି ଆଉ ନିଜ ଟଙ୍କାକୁ କାଢ଼ି ପାରିବ ପୁଣି ବର୍ତ୍ତମାନ ଡିଜିଟାଲ ଯୁଗରେ ଅନଲାଇନ୍ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ହେଇଗଲାଣିି ଲୋକମାନେ ଆଉ ଟଙ୍କା ଧରି କେଉଁଠିକି ଯାଉନାହାନ୍ତି ନିଜର ୟୁ ପି ଆଇ ଜରିଆରେ ସେମାନେ ସବୁପ୍ରକାର ଟଙ୍କା ପଇଠ କରୁଛନ୍ତି ସେଥିପାଇଁ ବର୍ତ୍ତମାନ ବଜାରରେ ନଗଦ ଅର୍ଥର ଅଭାବ ଅନୁଭୂତ ହେଉଛି ଏବେ କେହି ନିଜ ହାତରେ ଟଙ୍କା ଧରି ବୁଲୁନାହାନ୍ତି ସମସ୍ତେ ଫୋନ୍ ସାହାଯ୍ୟରେ ସବୁ ପେମେଣ୍ଟ କରୁଛନ୍ତି